ଭାରତବର୍ଷରେ ଅଯୋଧ୍ୟ ନାମରେ ଗୋଟିଏ ନଗରୀ ଅଛି ସେଠାରେ ଅତି ପ୍ରାଚୀନ କଳରେ ଦଶରଥ ନାମରେ ଜଣେ ରାଜା ଥିଲେ ତାହାଙ୍କର ନୀତି ରାଣୀ ଥିଲେ କୌଶଲ୍ୟା କୈକେୟୀ ଓ ସୁମିତ୍ରା ଜ୍ୟେଷ୍ଠ ରାଣୀ କୌଶଲ୍ୟାଙ୍କର ପୁତ୍ର ରାମଚନ୍ଦ୍ର ମଧ୍ୟମ ରାଣୀ କୈକେୟୀଙ୍କର ପୁତ୍ର ଭରତ କନଷ୍ଠ ରାଣୀ ସୁୌମିତ୍ରାଙ୍କର ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ ଦୁଇ ପୁତ୍ର ଥିଲେ ଲକ୍ଷ୍ଣଣ ରାମଙ୍କର ଏକାନ୍ତ ଅନୁଗତ ଥିଲେ ଏବଂ ଶତ୍ରୁଘ୍ନ ଭରତଙ୍କର ଅତିଶୟ ଅନୁଗତ ଥିଲେ ଚାରି ଭାଇଙ୍କ ମଧ୍ୟରେ ଗଭୀର ସ୍ନେହ ଥିଲା ଏବଂ ରାମଙ୍କୁ ସମସ୍ତେ ଅତ୍ୟନ୍ତ ସ୍ନେହ ଓ ଭକ୍ତି କରୁଥିଲେ ରାଜା ଦଶରଥ କ୍ରମେ ବୃଦ୍ଧ ହୋଇ ପଡ଼ିବାରୁ ସେ ରାମକୁ ରାଜା ଦେଇ ଅବସର ଗ୍ରହଣ କରିବା ପାଇଁ ସଂକଳ୍ପ କଲେ ରାଜାଙ୍କୁ ରାଜା କରିବା ପାଇଁ ନାନା ଆୟୋଜନ ହେବାକୁ ଲାଗିଲା ରାମଙ୍କର ନାନା ସତ୍ ଗୁଣ ଦେଖି ପ୍ରଜାମାନେ ତାଙ୍କର ପ୍ରତି ଅନୁୁରକ୍ତ ଥିଲେ ସୁତରାଂ ତାହାଙ୍କର ଅଭିଷେକ ସର୍ବ ବାର୍ତ୍ତା ପ୍ରଚାରିତ ହେବା ହେବା କ୍ଷଣୀ ସେମାନଙ୍କର ଆନନ୍ଦ ସୀମା ରହିଲା ନାହିଁ ଏହି ସମୟରେ ଦଶରଥଙ୍କ ମଧ୍ୟମ ରାଣୀ ମହାବିିପଦ ଘଟାଇଲେ ସେ ପୂର୍ବେ ଏକତା ପ୍ରାଣ ପରେ ସେବା କରି ଦଶରଥଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲି ସେତେବେଳେ ରାଜା ତାହାଙ୍କ ପ୍ରତି ଅନୁସୟ ଅନନ୍ତ ହୋଇ ଦୁଇଟି ବର ଦେବେ ବୋଲି ବୋଲି ଅଙ୍ଗୀକାର କରିଥିଲି କିନ୍ତୁ କୈକେୟୀ ଆଜି ଯାଏଁ କୌଣସି ବଡ଼ ମାଗି ନଥିଲେ ରାମ ରାଜା ହେତେ ଏକଥା ଶୁଣି ମନ୍ଥରା ନାମରେ ଜଣେ ଦୁଷ୍ଟା ଦାସୀର କୁମନ୍ତ୍ରଣରେ ପଡ଼ିି କୈକେୟୀ ହଠାତ୍ ଦୁଇଟି